ପରିଷ୍କାର ରଖିବା ପାଇଁ ଶିଶୁକୁ ଆମେ ଆଗ ଘର ନବଜାତ ଶିଶୁକୁ ଘର ସଫା କରି ରଖିବା ଏବଂ ଘରର ଚଟାଣ ହେରିକା ସଫା କରିକିନା ରଖିବା ଆଉ ତା'ପରେ ପିଲାକୁ ପରିଷ୍କାର ତା'ର କପଡ଼ା ପତ୍ର ତାକୁ ସଫା କରି ରଖିବା ତା'ର ବିଛଣା ସଫା କରିବା ତାକୁ କପଡ଼ାପତ୍ର ଡେଟଲ୍ ପକାଇକି ଧୋଇବା ଏବଂ ତାକୁ ସାନିଟାଇଜର୍ ହାତରେ ଲଗାଇକି ତାକୁ ଧରିବା ବା ଇଏ କରିବା ଆଉ ତା'ର ଲୋସନ୍ ହେରିକା ଠିକସେ ଲଗାଇବା ମାନେ ପରିଷ୍କାର ସେ ରହିପାରିବ ବା ତା'ର ହଗିସ୍ ବ୍ୟବହାର କରିବା ଏହିସବୁ ଜିନିଷ ବ୍ୟବହାର କରିବା ପରିଷ୍କାର ପିଲା ପାଇଁ ଅପରିଷ୍କାରରୁ କେମିତି ତାକୁ ଇଏ କରିବା ନା ଅପରିଷ୍କାରରୁ ତାକୁ ଭଲ ପାଣିରେ ଡେଟଲ୍ ପକାଇ ତାକୁ ଗାଧେଇଦବା ପରେ ତା'ର ଜିଭ୍ ଜିଭ ହେରିକା ପୋଛିବା ଗଜ କପଡ଼ାରେ ପୋଛିବା ଏବଂ ସାନିଟାଇଜର୍ରେ ଲଗାଇକି ତାକୁ ଇଏ କରିବା ମାନେ ଅପରିଷ୍କାର ଠାରୁ ତାକୁ ଦୂରେଇକି ରଖିବା ତା'ପରେ ଡାକ୍ତର ପରାମର୍ଶ କରିବା ଆଉ ପିଲାକୁ ଆଗରୁ ତ ଯେମିତି ହେଲେ ଲଗଉଥିଲେ ତେଲ ଫେଲ ମାନେ ବସି ସେକା ସେକି କରି ଇଏ କରୁଥିଲେ ଏବେ ତ ସେସବୁ ଇଏ ନାହିଁ ତେଣୁ ଡାକ୍ତର ପରାମର୍ଶ କରିକି ତାକୁ ଡାକ୍ତରଙ୍କ କହିବା ମୁତାବକ ଅଏଲ ହେରିକା ଲଗାଇ ତାକୁ ପରିଷ୍କାର ରଖିବା ଆଉ ଏସଵୁ କରିବା